ମୁଁ ଜୀବନରେ ମଲ୍ଟି ଡେ ଭ୍ରମଣରେ ଛାତ୍ର ଅବସ୍ଥାରେ ବ୍ରହ୍ମପୁର ଗଂଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡାକୁ ଯାଇଥିଲି ଏନ୍ ସି ସି ଛାତ୍ର ହିସାବରେ ଆଉ ଶିକ୍ଷକତା କଲାବେଳେ ଆମେ ମଧ୍ୟ ପିଲାମାନଙ୍କୁ ନେଇକରି ଜୁନିଅର ରେଡକ୍ରସ ମେଳାରେ କୋରାପୁଟ ଜିଲ୍ଲାର ସୁନାବେଢା ନିକଟରେ ଯାଇଥିଲୁ ଏହା ନିଶ୍ଚୟ ସେତେବେଳେ ପିଲାମାନଙ୍କ ସହିତ ତମ୍ବୁରେ ରହିଥିଲୁ ଛାତ୍ର ଅବସ୍ଥାରେ ତମ୍ବୁରେ ରହିବା ଏହା ନିଶ୍ଚୟ ବ୍ୟକ୍ତିଗତ ଜୀବନରେ ବହୁତ ଭଲ ଅନୁଭବ ଏହା ଆମର ଯେଉଁମାନେ ରହିଛନ୍ତି ସୈନିକ ସେମାନେ ମଧ୍ୟ କଷ୍ଟକର ଅବଶ୍ୟ କିନ୍ତୁ ସ୍ୱତନ୍ତ୍ର ଅନୁଭବ